ପ୍ରତିବର୍ଷ ବନ୍ୟା ବାତ୍ୟାର ସମ୍ମୁଖୀନ ନହଲେ ଓଡ଼ିଶାରେ ବନ୍ୟା ଏବଂ ବାତ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ଯାହାଦ୍ୱାରା କିି କୃଷିମାନଙ୍କୁ ଅଧିକ ସମସ୍ୟାରେ ପଡ଼ିବାରେ ପାରୁଛି ତେଣୁ ବନ୍ୟା ବାତ୍ୟା ଦ୍ୱାରା ସେମାନଙ୍କର ଶସ୍ୟ ପାଣି ଜମିଯାଇ ସେମାନଙ୍କର କ୍ଷତି ହୋଇଥାଏ ଯାହାଦ୍ୱାରା କିି ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ବନ୍ୟା ବାତ୍ୟା ଯୋଗୁଁ କୌଣସି ଶସ୍ୟ ଉତ୍ପାଦନ କରିବାରେ ମଧ୍ୟ ସକ୍ଷମ ହୋଇପାରନ୍ତି ନାହିଁ ଯାହାଦ୍ୱାରା କିି ସେମାନେ ଋଣ ମଧ୍ୟ କରିଥାନ୍ତି ସରକାର ବହୁ ରିଲିଫ୍ର ସୁବିଧା ମଧ୍ୟ କରିଥାନ୍ତି ଯାହାଦ୍ୱାରା କି ଓଡ଼ିଶାର କୃଷିମାନଙ୍କୁ ସାହାଯ୍ୟ ହୋଇଥାଏ ଖାଦ୍ୟ ପାନୀୟ ପାଇଁ ଆମ୍ଭେ କୌଣସି ପ୍ରକାର ମୋତେ ସାହାଯ୍ୟ କରିପାରୁନ ନଥିଲେ ମଧ୍ୟ ଓଡ଼ିଶା ସରକାର ସେମାନଙ୍କ ଜୀବନ କାର୍ଯ୍ୟ ପାଇଁ ବହୁ ସାହାଯ୍ୟ କରିଥାନ୍ତି